ସେଇ ସେଇଟା ମୋର ଜମା ପସନ୍ଦ ହେଲାନି କାରଣ ମୁଁ ଓଡ଼ିଶାରୁ ଓଡ଼ିଶାରୁ ଅବସ୍ଥାନ କରୁଛି ସେଥିପାଇଁ ଓଡ଼ିଆ ଭାଷା ମୋର ଏବଂ ଓଡ଼ି ମୁଁ ଓଡ଼ିଆ ବୋଲି ଗର୍ବରେ କହିପାରିବି କିନ୍ତୁ ଓଡ଼ିଶା ଭାଷାକୁ ଆମ ରାଜ୍ୟରେ ବହୁତ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ

ଆମେ ଓଡ଼ିଆ ବୋଲି ଗର୍ବ କରୁଛୁ ଏବଂ ଓଡ଼ିଆକୁ ଗୋଟେ ମୁଖ୍ୟ ଭାଷା ମୁଖ୍ୟ ଭାଷା ବୋଲି ବି ଆଖ୍ୟା ଦିଆଯିବ ସେଥିପାଇଁ ଓଡ଼ିଆକୁ ଆମେ ବହୁତ ପସନ୍ଦ କରୁ ଏବଂ ଓଡ଼ିଆ ବୋଲି ବହୁତ ଗର୍ବ କରୁ କିନ୍ତୁ ବଡ଼ ହେଲା ପରେ ଚାକିରି କ୍ଷେତ୍ରରେ ହିନ୍ଦୀ ଏବଂ ଇଂଲିଶକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି ଯେଉଁଟାକି ଜମା ପସନ୍ଦ ନୁହେଁ